ହଁ ମୋ ଖାଦ୍ୟରେ କିଛି ବିରଳ ଉପାଦାନ ମୁଁ ବ୍ୟବହୃତ ହୁଏ ଯେଉଁଟା କି ମୁଁ ନିଜେ ତିଆରି କରେ ଯେମିତି କି ଲଙ୍କା ନିଜେ କିଣିକି ଆଣି ଘରେ ବାଡ଼ି ବଗିଚାରୁ ଆଣି ତାକୁ ଭଲ କରି ଭାଜିକି ଗୁଣ୍ଡ କରିକି ରଖିଥାଏ ଧନିଆକୁ ନିଜେ ତାକୁ ମଧ୍ୟ ଗୁଣ୍ଡ କରିକି ରଖେ ଏ ଜିରାକୁ ରଖିଥାଏ ଏଇସବୁ ଜିନିଷକୁ ମୁଁ ନିଜ ହାତରେ ଭାଜି ମେଥି ମଧ୍ୟ ଗୁଣ୍ଡ କରିକି ରଖିଥାଏ ଯାହାଦ୍ୱାରା ସେ ଖାଦ୍ୟକୁ ଆମ ମୁଁ ଖାଦ୍ୟରେ ସେ ଜିନିଷଟାକୁ ବ୍ୟବହାର କଲେ ସେଇଟା ପକାଇଲେ ବହୁତ ଭଲ ଲାଗି ଥାଏ କାରଣ ମୁଁ ବାହାର ତେଲ ମସଲା ଅପେକ୍ଷା ଏ ସବୁ ଜିନିଷକୁ ବହୁତ ଭଲ ପାଏ କାରଣ ଏଥିରେ କୌଣସି ସାଇଡ଼୍ ଇଫେକ୍ଟ ଆସିନଥାଏ ଯେଉଁଟାକି ଆମେ ଖାଇବାକୁ ଭଲ ପାଇବା ସହିତ ଖାଦ୍ୟଟି ମଧ୍ୟ ବହୁତ ସ୍ଵାଦିଷ୍ଟ ଲାଗିଥାଏ ଏହି ବିରଳ ଅସାଧାରଣ ଖାଦ୍ୟରେ ମୁଁ ମିଶାଇଥାଏ ଯେଉଁଟାକି ସମସ୍ତଙ୍କୁ ଭଲ ଲାଗିବା ସହିତ ପସନ୍ଦ ମଧ୍ୟ କରିଥାନ୍ତି ଆଉ ମୋ ଖାଇବାଟାକୁ ସମସ୍ତେ ଖାଇବାକୁ ବେଶି ଆଗ୍ରହ ପାଇଥାନ୍ତି